ପଶୁ ଉତ୍ପାଦ କରିବାକୁ ହେଲେ ପ୍ରକ୍ରିୟା ଆମକୁ ପ୍ରଥମେ ଆମକୁ ନିହାତି ଗୋଟେ ଜାଗା ଦରକାର ଯୋଉ ପ୍ରଥମେ ଆମେ ଜାଗାକୁ ବାଛୁ ଜାଗା ଦ୍ୱାରା ଆମେ ସେଥିରେ ପଶୁଗୁଡ଼ାକୁ ପଶୁଗୁଡ଼ାକୁ ଆମେ ସେଥିରେ ଆମେ ରଖିପାରୁ ଜାଗା ମାଧ୍ୟମରେ ତ ଆମକୁ ପ୍ରଥମେ ଜାଗାକୁ ଜାଗାକୁ ଆମକୁ ଗଠନ କରିବାକୁ ପଡ଼ିବ ତା'ପରେ ଆମକୁ ପଶୁ ପଶୁମାନ ପଶୁକୁ କିଣିକି ଆଣିବ ପଶୁମାନେ କ'ଣ ଗାଈ ଛେଳି ମେଣ୍ଢା ଯାହା ବି ହଉ ତ ଆମକୁ କିଣିକି ଆଣିବାକୁ ପଡ଼ିବ ଗାଈ ଦ୍ୱାରା ଆମର କ'ଣ ହୁଏ ଗାଈ ଦ୍ୱାରା ଆମକୁ କ୍ଷୀର ମିଳେ ଆଉ ତା'ର ତା'ର ଗୋବରରୁ ଆମକୁ କିଛି ସାର ମିଳେ ତ ଗାଈ ଗାଈର କ୍ଷୀର ଦ୍ୱାରା ଆମେ ବିଭିନ୍ନ ପ୍ରକାରର ଜିନିଷ ମଧ୍ୟ ବନେଇଥାଉ ଆମକୁ ପୃଷ୍ଟି ମଧ୍ୟ ଆମକୁ ଗାଈର କ୍ଷୀର ଦ୍ୱାରା ଆମକୁ ଆସେ ତ ଗାଈ ଦ୍ୱାରା ବି ବିଭିନ୍ନ ହୁଏ ବିଭିନ୍ନ ପ୍ରକାରର ଜିନିଷ ତା କ୍ଷୀରରୁ ହୁଏ ଆଉ ଛେଳି ଛେଳି ସିଏ ବି ସିଏ ବି ଗୋଟେ ଉତ୍ପାଦ କରି ତ ଛେଳି ମାଧ୍ୟମରେ ବି ବିଭିନ୍ନ ଛେଳି କେତେଟି ଛେଳିକୁ ଗଠନ କରିକି ଗୋଟେ ଜାଗା ଦ୍ୱାରା ଆବଦ୍ଧ କରିକି କେତେ କେତେ ଗୁଡ଼ିଏ ଛେଳିରୁ ବହୁତ ଗୁଡ଼ାଏ ଛେଳି ହୁଏ ତ ସେଗୁଡ଼ାକୁ ବି ମଧ୍ୟ ବିକ୍ରି କରାଯାଏ ଛେଳିମାନଙ୍କର ବି କ୍ଷୀର ଆସେ ସେ କ୍ଷୀର ମାନଙ୍କୁ ବି ବିକ୍ରି କରାଯାଏ ତ ହଁ ତ ସେଇ ସେଇ ମାଧ୍ୟମରେ ବି ମଧ୍ୟ ଆମେ ଟଙ୍କା ରୋଜଗାର କରିପାରୁ ଛେଳି ମାଧ୍ୟମରେ ବି ଗାଈ ମାଧ୍ୟମରେ ବି ଗାଈର କ୍ଷୀର ଦ୍ୱାରା ଆମେ ଟଙ୍କା ରୋଜଗାର କରିପାରୁ ଗାଈର ଗାଈର ଗୋବର ଦ୍ୱାରା ବହୁତ ଗୁଡ଼ାଏ ସାର ତ ସାର ହୁଏ ଆମକୁ ସେଗୁଡ଼ାକ ଆମର ସୁବିଧାରେ ଲାଗେ ଗାଈର କ୍ଷୀର ଦ୍ୱାରା ଘିଅ ପ୍ରସ୍ତୁତ ହେଇପାରେ ବହୁତ ଗୁଡ଼ାଏ ମିଠା ପ୍ରସ୍ତୁତ ହେଇପାରେ ବହୁତ କିଛି ପ୍ରସ୍ତୁତ ହେଇପାରେ ଗାଈର କ୍ଷୀର ଦ୍ୱାରା ଆମେ ବହୁତ ଗୁଡ଼ିଏ ଟଙ୍କା ମଧ୍ୟ ରୋଜଗାର କରିପାରୁ ତ ପଶୁ ଆମେ କିଣିବା ଠାରୁ ଆରମ୍ଭ କରିକି ଶେଷରେ ଆମେ ଟଙ୍କା ବି ରୋଜଗାର କରିପାରୁ